ନମସ୍କାର ଦିଦି ଆଜ୍ଞା ଆପଣଙ୍କର ମଯୁରଭଞ୍ଜ ଜିଲ୍ଲାରେ କେଉଁ କେଉଁ ଦର୍ଶନୀୟ ସ୍ଥାନ ଅଛି ମୁଁ ମୁଁ ଆମେ ତ ବୁଲିବା ପାଇଁ ଆସିଛୁ ହଁ ତୁମେ କେଉଁଠି ବାହାର ଜାଗାରୁ ଆସିଛୁ ଆମେ ତ କିଛି ଜାଣିନୁ ଆଉ ଆଜ୍ଞା ଆଜ୍ଞା କୁହନ୍ତୁ କେଉଁ କେଉଁ ଜାଗା ଅଛି ଟିକିଏ କହିଲେ ହେଉ ହେଉ ଠିକ ଅଛି ଚାଲନ୍ତୁ ଯିବା ହୁଁ ମେଳା କେଉଁଠି କେଉଁଠି ବସେ ମେଳା କେଉଁଠି କେଉଁଠି ବସେ କଣ କ'ଣ ବିକ୍ରିଫିକ୍ରି ହୁଏ ଆଜ୍ଞା ଆଉ କେଉଁ କେଉଁ ଜାଗା କହୁଥିଲେ

ଆଜ୍ଞା ତ ଆମେ ଦେବକୁଣ୍ଡ ଯିବା ଆଜ୍ଞା ଆଉ ଆଉ କ'ଣ କ'ଣ ସବୁ ଦେଖିବାକୁ ମିଳେ ଦେବକୁଣ୍ଡରେ ପୂଜା ପୂଜା କରାହୁଏ ଆଜ୍ଞା ଚାଲନ୍ତୁ